ମୁଁ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଶୋ ହେଉଥିଲା ଯେଉଁଥିରେକି ମୁଁ ଭାଗ ନେଇଛି ଏବଂ ସେହି ଶୋରେ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଥିଲି ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ମୁଁ ମଧ୍ୟ ରୋଷେଇ କରି ୟୁଟ୍ୟୁବ୍ରେ ମଧ୍ୟ ଛାଡ଼ିଥାଏ ଏବଂ ୟୁଟ୍ୟୁବ୍ରେ ଛାଡ଼ିଲେ ମୋ ଭିଡ଼ିଓ ବହୁତ ଲୋକ ଦେଖନ୍ତି ଏବଂ ବହୁତ ପସନ୍ଦ ମଧ୍ୟ କରନ୍ତି ଲାଇକ୍ ମଧ୍ୟ କରନ୍ତି ମୋତେ କମେଣ୍ଟ୍ କରି କହନ୍ତିକି ଆପଣ ଆଉ ଅଧିକ ଭିଡ଼ିଓ କରନ୍ତୁ ଆମକୁ ଦେଖିବାକୁ ମଧ୍ୟ ଭଲ ଲାଗୁଅଛି ମୁଁ ୟୁଟ୍ୟୁବ୍ରେ ଭିଡ଼ିଓ ପୋଷ୍ଟ୍ କଲେ ଘରେ ରହି କିଛି ଇନକମ୍ ମଧ୍ୟ ହୋଇପାରିଥାଏ ମୁଁ ଭଲରେ ମଧ୍ୟ ମୋର ପରିବାର ପୋଷଣ ମଧ୍ୟ କରିଥାଏ